ହଁ ମୁଁ ପଶୁମାନଙ୍କର ଯତ୍ନନେଇଥାଏ ଏବଂ ଆମ ଗୁହାଳ ବା ଯୋଉ ପାଳିତ ପଶୁ ଅଛନ୍ତି ସେମାନଙ୍କ ଦେଖରେଖ କରିବାକୁ ମୁଁ ଗୋଟିଏ ଲୋକ ରଖିଛି ଏବଂ ବେଳେବେଳେ ଆମ ଘରଲୋକ ବା ପରିବାରର ସଦସ୍ୟ ମଧ୍ୟ ମୁଁ ଯଦି ଅନୁପସ୍ଥିତ ଥାଏ କିମ୍ବା କୌଣସି ବାହାରକୁ ଚାଲି ଯାଇଥାଏ ସେତେବେଳେ ତାଙ୍କର ଦେଖରେଖ କରିଥାନ୍ତି ମୁଁ ପଶୁଗୁଡ଼ିକୁ ମୁଖ୍ୟତଃ ଆମର ଯୋଉ ଚାରିପାର୍ଶ୍ୱ ଆବଦ୍ଧକରି ଗୁହାଳ ବନାଯାଇଛି ତା ଭିତରେ ରଖିଥାଏ ଏବଂ ସେମାନଙ୍କୁ ବିଭିନ୍ନପ୍ରକାର ବିପଦସଂକୁଳ ଅବସ୍ଥା ବା ଆ ଯୋଉ ବର୍ଷା ଖରା ଏସବୁ ଦାଉରୁ ରକ୍ଷା କରିବାପାଇଁ ଗୁହାଳଟି ଅତ୍ୟନ୍ତ ଉତ୍ତମ ଶ୍ରେଣୀର ମୁଁ ବନେଇକରି ରଖିଛି ପରିଷ୍କାର ପରିଚ୍ଛନ୍ନତା ରଖିବାପାଇଁ ମୁଁ ପ୍ରତିଦିନ ସକାଳୁ ଉଠି ଯେଉଁ ଆମର ଲୋକଟି ରହିଛି ସେମାନଙ୍କର ଯତ୍ନନେବା ପାଇଁ ବା କାମ କରିବାପାଇଁ ତାକୁ କହିଛି କି ଗୁହାଳ ସବୁଦିନ ସକାଳୁ ଉଠି ଆଗ ଗୋବର ଯାହାବି ରହିଲା ତାକୁ ପରିଷ୍କାର ପରିଚ୍ଛନ୍ନ କରିବୁ ଗାଈମାନଙ୍କୁ ବାହାରୁ କାଢ଼ିକି ଖାଇବାକୁ ଦେବାକୁ ଦେନ୍ ଆମର ରହିଲା ବର୍ଷା ଖରା ଶୀତ ଋତୁ ଅନୁସାରେ ଏ ତାଙ୍କୁ ଖରାଦିନେ ଗାଧେଇଦେବା ଶୀତଦିନେ ବର୍ଷାଦିନେ ସନ୍ଧ୍ୟା ସମୟରେ ସେମାନଙ୍କ ଗୁହାଳ ଚାରିପାର୍ଶ୍ଵରେ ଧୂଆଁକରିବା ଯାହାଦ୍ୱାରା କି ସେମାନେ ବିଭିନ୍ନପ୍ରକାର ମଶା ବା ରୋଗପୋକ ଦାଉରୁ ରକ୍ଷା ପାଇପାରିବେ ଏବଂ ସେମାନଙ୍କ ଖାଦ୍ୟରେ ଆ ଲୁଣ ମିଶାଇଦେବା ଯାହାଦ୍ୱାରା କି ସେମାନଙ୍କ ଶରୀର ସତେଜ ରହିବ ଇଏ ରହିବ ଏବଂ ବିଭିନ୍ନପ୍ରକାର ପଶୁମାନଙ୍କ ପାଇଁ ଔଷଧି ମୂଳ ଯେ ସବୁ ଡାଳପତ୍ର ରହିଲା ସେଗୁଡ଼ାକ ଆଣି ଖାଇବାକୁ ଦେବା ଯାହାଦ୍ୱାରା କି ସେମାନଙ୍କ ଶରୀର ସୁସ୍ଥ ରହିଥାଏ ଏବଂ ଗୁହାଳ ଚାରିପାର୍ଶ୍ଵରେ ମୁଁ କୌଣସି ଓଦା ବା ଓ ବର୍ଜ୍ୟବସ୍ତୁ ପକାଇନଥାଏ ଯାହାଦ୍ୱାରା କି ସେଠାରେ ରୋଗପୋକ ବା ମାଛିମୁଛା ହେବାର ବି କିଛି ଇଏ ନଥାଏ ମୁଁ ଅନେକ ସମୟରେ ଗୁହାଳ ଚାରିପାର୍ଶ୍ଵରେ ଫିନାଇଲ୍ ପକାଇବା ଯେକୌଣସି କୀଟନାଶକ ବା ବିଷାକ୍ତ ଔଷଧ ପକାଇ ତାକୁ ସଫା କରିଥାଏ ଯାହାଦ୍ୱାରା କି ସାପ କି ଅନ୍ୟକୌଣସି ମଧ୍ୟ ଯୋଉମାନେ କ୍ଷତି କରୁଥିବା କୀଟପତଙ୍ଗ ଜୀବଜନ୍ତୁ ଆସିପାରିବେ ନାହିଁ ତେଣୁ ମୋର ଗାଈଗୋରୁ ମାନେ ସୁରକ୍ଷିତ ଭାବରେ ଆରାମସେ ନିଜ ଗୁହାଳରେ ରହିପାରିବେ